ଏକ ବୈଠକରେ ଯୋଗ ଦେବା ପାଇଁ ଆମ ନେଇ ନିମନ୍ତ୍ରଣ ଥିଲା ଏହା ସମସ୍ତେ ଆମ ସାଙ୍ଗସାଥି ତରଫରୁ ନିମନ୍ତ୍ରଣ ଥିଲା ଆମେ ସମସ୍ତେ ସାଙ୍ଗସାଥି ସେଇଠି ଯୋଗଦାନ ଦେଇ ପାରିଥିଲୁ ବା ସେଇଠି ସମସ୍ତ ଛାତ୍ରଛାତ୍ରୀ ସମସ୍ତେ ଅବସ୍ଥିତ ଥିଲେ ବା ସେଇଠି ଆମେ ସେଇଠି ଯୋଗଦାନ ଦେବା ପାଇଁ ସେଇଠି ଯାଇଥିବା ବେଳେ ଆମ ଦେଇ ସେଇଠି ବହୁତ ପ୍ରକାର ସୁବିଧା ମିଳିଥିଲା ସେଇଠି ସମସ୍ତିଙ୍କର ବ୍ୟବହାର ବା ସମସ୍ତିଙ୍କର ଆଚାର୍ଯ୍ୟ ସମସ୍ତିଙ୍କର ଭଲ ଲାଗୁଥିଲା ସେ ସେଥିମଧ୍ୟରୁ ସମସ୍ତିଙ୍କର ବ୍ୟବହାର ପାଇଁ ସବୁ ସବୁ ସୁବିଧା ଥିଲା ବା ଖାଦ୍ୟ ଖାଦ୍ୟ ପାଇବା ପାଇଁ ସବୁ ପ୍ରକାର ଖ୍ୟ ସୁବିଧା ଥିଲା ବା ସେଇଠି ସଭାରେ ସବୁ ପ୍ରକାର ଶିକ୍ଷା ପାଇଁ ସବୁ ସୁବିଧା କରା ଯାଇଥିଲା ସେ ସେଥିମଧ୍ୟରୁ ବହୁତ ପିଲା ଏ ଭଲ ପାଉଥିଲେ ସେ ସେଥିରେ ପୁଲିସମାନେ ଯୋଗଦାନ କରିଥିଲେ ବା ସମସ୍ତେ ଲୋକମାନେ ଯୋଗଦାନ କରିଥିଲେ ସେଇଠି ସବୁ ଲୋକମାନଙ୍କର ପାଇଁ ସୁବିଧା କରାଯାଇଥିଲା ସେଠି ଖା ଖାଦ୍ୟ ସମସ୍ତିଙ୍କ ପାଇଁ ମିଳିୁଥିବାର ବା ସବୁ ସୁବିଧା ପାଣି ଜଳ ପିଇବା ପାଇଁ ସବୁ ସୁବିଧା ମିଳିଥାଏ ବା ସେଥିମଧ୍ୟରେ ସବୁପ୍ରକାର ଯୋଗଦାନ କରିଥିଲେ ସେଥିପାଇଁ ଏକ ସମସ୍ତିଙ୍କର କ ଏତେ ଖରାପ ବି ହେଇଥିଲା ସେଥି ମଧ୍ୟରେ କେତେ ପିଲା ଏମିତି ଖରା ଯୋଗୁଁ ଖାଦ୍ୟ ନ ମିଳିବା ଯୋଗୁଁ ଝଗଡ଼ା ଏମିତି କରିବା ପାଇଁ ସବୁ ପିଲା ଏମିତି ଅପମାନିତ କରିଥିଲେ ବାସ୍ ଏତିକି